ସରକାରୀ ଯୋଜନା ଗୁଡ଼ିକରୁ

ଉପକୃତ ହେଉଥିବା ବିଜୁସ୍ୱାସ୍ଥ୍ୟ କଲ୍ୟାଣ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ରେ

ମାଗଣାରେ ଚିକିତ୍ସା କରିଥାଉ ଯେଉଁ ସମୟରେ ବଡ଼ ବଡ଼ ରୋଗ କ୍ୟାନ୍ସର ଓ ବଡ଼ ବଡ଼ ଯେଉଁ ରୋଗ ହେଇଥାଏ ସେଥିରୁ ଆମକୁ ଟଙ୍କା ସାହାଯ୍ୟ ଓ ସ୍ୱାସ୍ଥ୍ୟ ମାଗଣାରେ ମିଳିଥାଏ ପୁଣି ବିଜୁ ଯୁବ ଶକ୍ତିକରଣ ଏଥିରେ ସବୁ ଯୁବକମାନଙ୍କୁ ସାହାଯ୍ୟ ମିଳିଥାଏ ଯୁବକ ମାନେ ଏକାଠି ହେଇକି ଆମ ଗ୍ରାମରେ ଉନ୍ନତି କରିଥାନ୍ତି ପୁଣି ଚାଷୀମାନେ ବହୁତ ଭାବଗ୍ରସ୍ତ ହୋଇଥାନ୍ତି ତାଙ୍କ ଦୈନଦିନ ବହୁତ କଷ୍ଟରେ ବିତିଥାଏ ସେଥିନିମନ୍ତେ ନବୀନ ପଟ୍ଟନାୟକ ଚାଷୀମାନଙ୍କ ପାଇଁ ଏକ ସ୍କିମ୍ ରଖିଲେ ସ୍କିମ୍ ନେମ୍ ହେଉଛି

ଯୋଜନା କାଳିଆ ଯୋଜନାରେ ଚାଷୀମାନେ ପରିପୃଷ୍ଟ ହେଉଛନ୍ତି

ମଧୁବାବୁ ପେନ୍ସନ୍ ସେଥିରୁ ସମସ୍ତେ ଭତା ପାଇଥାନ୍ତି ଛୋଟରୁ

ଓ ଯେଉଁମାନେ ବିକଳାଙ୍ଗ ଯେତେଜଣ ଅଛନ୍ତି ହ୍ୟାଣ୍ଡିକ୍ୟାପ୍ ତାଙ୍କୁ ମଧୁବାବୁ ପେନ୍ସନ୍ ମିଳିଥାଏ ଏବଂ ଓଡ଼ିଶାରେ ସମସ୍ତେ ବେଘର ବା ବହୁତ ଲୋକଙ୍କୁ ରହିବା ଖଣ୍ଡେ ଭଲ ଘର ରହିନଥାଏ ସେଇ ସମୟରେ ନବୀନ ପଟ୍ଟନାୟକ

ସ୍କିମ୍ ଆରମ୍ଭ କରିଥିଲେ ସ୍କିମ୍ ନେମ୍ ବିଜୁ ବାବୁ ପକ୍କା ଘର ବିଜୁ ବାବୁ ପକ୍କାଘର ନିମନ୍ତେ ଫର୍ମ ଅପ୍ଲାଏକୁ କରିବାକୁ ପଡ଼ିଥାଏ ଯେଉଁଟାକୁ ଇନ୍ଦ୍ରାଆବାସ ମଧ୍ୟ କହନ୍ତି

ବିଜୁ ପକ୍କାଘର ଦ୍ୱାରା ଗରିବମାନେ କିଛି ସାହାଯ୍ୟ ପାଇଥାନ୍ତି ରହିବାକୁ ସ୍ଥାନ ରହିଥାଏ ଏଇ ଯୋଜନା ଗୁଡ଼ିକରେ ଆମେମାନେ ବହୁତ ଖୁସିଅଛୁ ଏବଂ ଇତ୍ୟାଦି ଯୋଜନାରେ

ଠିକ୍ଠାକ୍ ଅଛୁ